ଆମ ଅଞ୍ଚଳର ଆଦିବାସୀ ନୃତ୍ୟ ହେଉଛି ମୁଖ୍ୟ କଳାରେ ପରିଣତ ଓଡ଼ିଶୀ ନୃତ୍ୟ ଓ ବାଜା ପରିବେଷଣ ଓ ଆଦିବାସୀ ବାଜା ଏସବୁ ପସନ୍ଦ କରିବାକୁ ଲୋକମାନେ ପସନ୍ଦ କରିଥାନ୍ତି ଆଦିବାସୀ ଲୋକନୃତ୍ୟ ହେଉଛି ଆମର କଳା ଆଦିବାସୀ କଳା ବହୁତ କଠିନ ଓ କଳା ଶିଖିବା ଲୋକ ଲୋକମାନେ କଳାକୁ ସଂରକ୍ଷଣ କରିବା ଆମର କର୍ତ୍ତବ୍ୟ କଳା ହିଁ ଆମର ଭବିଷ୍ୟତ ଆଦିବାସୀ କଳା ବହୁତ ସୁନ୍ଦର ଶଙ୍କୁଳ ଆମ ଅଞ୍ଚଳର କିଛି ଆଦିବାସୀ କଳା ଆମ ଅଞ୍ଚଳରେ ଫେମସ୍ ହୋଇ ରହିଛି ଲୋକ ଲୋଚନକୁ ମଧ୍ୟ ଆସିଛି ଏ ଆଦିବାସୀ କଳା କଳା ପାଇଁ ଆମ ଜୀବନ ବହୁତ ଖୁସି ଅଟେ